ଆଜ୍ଞା ଯୋଗ ଅଭ୍ୟାସ କରିବା ପରେ ମୋର ମନ ଅତ୍ୟନ୍ତ ଦିନମାନ ବହୁତ ଆନନ୍ଦିତ ରହିଥାଏ କୌଣସି ଏ ନକାରାତ୍ମକ ଭାବନା ମୋ ମନ ଭିତରକୁ ପ୍ରବେଶ କରିପାରିନଥାଏ ଏବଂ ମୁଁ ଦିନମାନ କୌଣସି ଇ ଏଇ ଅଳସଭାବ ପ୍ରକାଶ କରିନଥାଏ ଯ ଯେହେତୁ ମୁଁ ଯୋଗ କରିଅଛି ତେଣୁ ଦିନମାନ ମୁଁ ବହୁତ ସୁସ୍ଥ ଏବଂ ସବଳ ଅନୁଭବ କରିଥାଏ ଏହା ମୋ ମନ ଏବଂ ମସ୍ତିଷ୍କ ଉପରେ ବହୁତ ଭଲ ପ୍ରଭାବ ପକେଇଥାଏ ଏବଂ ଏହାଦ୍ୱାରା ମୁଁ ମଧ୍ୟ ବହୁତ ଫିଟ୍ ରହୁଛି ଏବଂ ସବୁ କାର୍ଯ୍ୟ ବହୁତ ସୁନ୍ଦର ଭାବରେ କରିପାରୁଛି ଆଜ୍ଞା ଧନ୍ୟବାଦ